ପଶୁମାନଙ୍କୁ ଦିଆଯାଇଥିବା ଖାଦ୍ୟ ମଧ୍ୟରୁ କେତେକ ହେଲା ଦାନା ଘାସ ମକା ସୋୟାବିନ୍ ଖାଦ୍ୟ ଆଲଫାସ୍ ଇତ୍ୟାଦି ପଶୁମାନଙ୍କ ଦ୍ୱାରା ଆସୁଥିବା କ୍ଷୀରରୁ ଆମ୍ଭେ ଭଲ ପାଇ ଉତ୍ପାଦନ କରିଥାଉଁ ଗାଈମାନଙ୍କୁ ଦାନା ଘାସ ଖୁଆାଇଲେ ତାଙ୍କୁ ଭଲ କ୍ଷୀର ଆସିଥାଏ